ହଁ ମୁଁ ଘୋଡ଼ା ଗତିବିତି କୁ ବର୍ଣ୍ଣନା କରିପାରିବି ଘୋଡ଼ା ଜୋର ରେ ଦୌଡ଼ି ପରେ ଆମେ ଘୋଡ଼ା ଚଢ଼ିବା ସମୟରେ କେତେକ ନିୟମ ଗୁଡ଼ିକ ମାନିବାକୁ ପଡ଼ିଥାଏ ଯେମିତିକି ସାବଧାନ ସହ ଘୋଡ଼ା ଚଢ଼ିବା ତାହାର ବେଲ୍ଟ କୁ ଭଲ ଭାବରେ ଧରିବା ଲୁହାର ଷ୍ଟାଣ୍ଡକୁ ଗୋଡ଼ରେ ଟିକୁ ରଖିବା ସେ ସୁସ୍ଥ ଅଛି କି ନାହିଁ ତାହା ଆମେ ପ୍ରଥମେ ଦେଖିବା ଉଚିତ୍ ତାପରେ ଆମେ ଘୋଡ଼ା ଚଢ଼ିବା